ମୁଁ କାଳ୍ପନିକ ଗଳ୍ପ ଲେଖିବାକୁ ପସନ୍ଦ କରେ କାହିଁକିନା ମୋତେ ଗଳ୍ପ ଶୁଣିବା ଓ କହିବା ପାଇଁ ଭଲ ଲାଗେ ମୋର ପ୍ରିୟ ଲେଖକ ହେଉଛନ୍ତି ମଧୁସୂଦନ ଦାସ ମୁଁ ତାଙ୍କର ଲେଖା ମାଧ୍ୟମରେ ବହୁଚ କିଛି କଥା ଶିଖିଛି ତାଙ୍କ ଯାହା ହେଲା ତାଙ୍କର ଲେଖିବାର ଶୈଳୀ ପ୍ରତି ଶବ୍ଦକୁ ମିଶାଇବାର ଛନ୍ଦ ଓ ବ୍ୟାକରଣ ମାଧ୍ୟମରେ ସେ ଯେମିତି ଲେଖିଥାଆନ୍ତି